ଓଡ଼ିଶାରେ ଭ୍ରମଣ କରିବା ସମୟରେ ପର୍ଯ୍ୟଟକ ମାନେ ନିଜର ସାମାନ ପ୍ରତି ସାବଧାନ ରହିବା ଉଚିତ ଏବଂ ଯେଉଁଠାରେ ସେମାନେ ବୁଲିବାକୁ ଯାଇଛନ୍ତି ସେଥିରେ ସେମାନେ ଅଧିକ ଆବର୍ଜନା କିମ୍ବା ଅଧିକ କିଛି ଏମିତି ଜିନିଷ ନ କରନ୍ତି ଯେଥିପାଇଁକି କିଛି ଅଳିଆ ଆବର୍ଜନା ହୋଇଥାଏ ଏହିପ୍ରତି ପର୍ଯ୍ୟଟକମାନେ ସାବଧାନ ରହିବା ଉଚିତ ଏମାନଙ୍କ ପାଇଁ ଅତିଥି ଭବନ ମଧ୍ୟ ଭୁବନେଶ୍ୱରରେ ଆବଶ୍ୟକ ଅବସ୍ଥିତ ସେଥିରେ ପର୍ଯ୍ୟଟକ ମାନେ ଆରାମସେ ନିଜର ଖାଇବା ପିଇବା ଏବଂ ନିଜର ସମସ୍ତ ପ୍ରକାର କପଡ଼ା ସବୁ ସାମାନ ରଖିପାରିବେ